ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ଏଠାରେ ଏକ ପ୍ରତି ବର୍ଷ ସରକାର ପରିବର୍ତ୍ତନ ହୋଇଥାଆନ୍ତି ଭାରତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ଅଛନ୍ତି ସେଥିମଧ୍ୟରୁ ଅନେକ ଗୁଡ଼ିଏ ଜାତୀୟ ଦଳ ଅଛନ୍ତି ଏବଂ ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ଗୁଡ଼ିକ ଅଛନ୍ତି ଭାରତରେ ଗଣତାନ୍ତ୍ରିକ ପଦ୍ଧତିରେ ଦେଶର ସର୍ବୋଚ୍ଚ ନେତାଙ୍କୁ ଦେଶର ସାଧାରଣ ନାଗରିକ ମାନେ ଭୋଟ ଜରିଆରେ ମତପ୍ରଦାନ କରି ବାଛିଥାନ୍ତି ଯେଉଁଥିପାଇଁ ଭାରତ ଅନ୍ୟ ରାଷ୍ଟ୍ରମାନଙ୍କ ଠାରୁ ସ୍ଵଚ୍ଛ ସ୍ଵାଧିନତା ଭାବେ ପରିଚାଳିତ ହେଉଛି ମୋର ପ୍ରିୟ ନେତା ନରେନ୍ଦ୍ର ମୋଦୀ ତାଙ୍କୁ ଭବିଷ୍ୟତରେ କେବେ ଦେଖେ ଦେଶରେ ବର୍ତ୍ତମାନର ବେକାରୀ ସମସ୍ୟା ଉପରେ ଆଲୋଚନା କରିବାକୁ ଚାହୁଁଛି